ହଁ ହ୍ୟାଲୋ କ'ଣ ହେଲା ହଁ ଆସନ୍ତୁ ହଁ ସବୁଥିରେ ସୁବିଧା ଅଛି ହଁ ହେଲ୍ଥ କାର୍ଡ଼ରୁ ଯେମିତି ରୋଗ ଦେଖିକିରି ଆଉ ଯେମିତି ରୋଗ ରୋଗଟା ଆଗେ ଚେକଅପ୍ ହେବ ନା ଚେକଅପ୍ ନାଇଁ କଲେ କେତେ ପଇସା କଟିବ କାଣା କେଉଁ ରୋଗ ଅଛି କେମିତି ଜାଣିବୁ ଆମେ

କ'ଣ ହେଇଛି ତୁମର ଯେ କ'ଣ ହେଇଛି ତୁମର ଅ ହ ହଁ ହଁ ହଁ ହଁ ହଁ ହଁ ହଁ କାର୍ଡ଼ରୁ ଆପଣଙ୍କର ପଇସା କଟିବ ନା ହଁ ବଡ଼ ରୋଗ ହେଲେ ବେଶି ପଇସା କଟବ କମ୍ ରୋଗ ହେଲେ କମ୍ ପଇସା କଟବ ହଁ କାଲି କେତେବେଳେ ଆସିବ ଅ ହଁ ହଁ ହଁ ହଁ ଆଗରୁ ଟିକେଟ୍ କର୍ବା ଆଗରୁ ଟିକେଟ୍ କରଲେ ସିନେ ହଁ ଟିକେଟ୍ ନାଇଁ କଲେ କେମିତି ଆପଣଙ୍କୁ ଆସନସାରୁ ଦେଖିଦେବୁ ଆମେ ଟ ଟିକେଟ୍ ପାଇଁ ପାଞ୍ଚଶହ ଟଙ୍କା ଟିକେଟ୍ ପାଇଁ ପାଞ୍ଚଶହ ଟଙ୍କା ହଁ ଆଁ ଆପଣ ଜଲ୍ଦି ପଠାନ୍ତୁ ମୁଇଁ ଟିକେଟ୍ କରିଦେବି ଆଧାର କାର୍ଡ଼ ଧରିକିରି ଆସିବେ

ଆଉ ହଁ ଆ ଆଧାର କାର୍ଡ଼ ନାଇଁଦେଲେ କେମିତି ଜାଣବେ ଯେ ଟିକେଟ୍ କାଟିବେ ଆସିଲେ ତୁମକୁ ଫୋନ୍ କରମୁ ହଁ ହଁ ହଁ ହଁ ହଉ ରହୁଛୁ